ରୋଷେଇ କରିବା ସମୟରେ ମୁଁ କିଛିଟା ସତର୍କତା ଅବଲମ୍ବନ କରିଥାଏ ଯେତେବେଳେ ବି ରୋଷେଇ କରେ ସବୁବେଳେ ମୁଁ ପ୍ରଥମେ ପ୍ରଥମେ ଯଦି ଆମେ ଗ୍ୟାସ୍ଟିକୁ ଲଗେଇବା କି ଚୁଲିଟିକୁ ଲଗେଇବା ଆଞ୍ଚ ଅଧିକା ଥିଲେ ଚଳିବ କିନ୍ତୁ ଯେତେବେଳେ ଆମେ ମସଲାଫସଲା କିଛି କଷିବା ସେତେବେଳେ ଆଞ୍ଚ ନିଚା ରହିବା ଦରକାର କାହିଁକି ମସଲା ଲାଗିଯିବାର ସମ୍ଭାବନା ଥାଏ ଯଦି ଲୁଣ ଟିକେ ଅଧିକା ପଡ଼ିଗଲା ଏକ୍ସଟ୍ରା କିଛି ଆଳୁ ପକେଇଦେଲେ ଆଳୁଟା ଆମର ଲୁଣକୁ ଆବଜର୍ଭ କରିଦିଏ ସେଇଟା ଏକ ସତର୍କତା ଗ୍ୟାସ୍ କିନ୍ତୁ ସବୁବେଳେ ଆମର ଫ୍ଲେମ୍ ଲୋ ରଖିବା ଦରକାର ମସଲା କଷିଲା ବେଳେ କାହିଁକିନା ମସଲା ୱାନ୍ସ ଯଦି ଲାଗିଯିବ ତାହା ପିତା ଲାଗେ ଭଲ ଲାଗେନି ଖାଇବାକୁ ସ୍ୱାଦ ଲାଗେନି ରୁଚି ଆସେନି ଖାଇବାରେ ଆଉ ତା'ର ଏକ ମାନେ ସ୍ମେଲ୍ ବି ଆସେ ଏଇ ଦୁଇଟି ଜିନିଷ ମୁଁ ପାଖାପାଖି ମୁଁ ରୋଷେଇ କଲାବେଳେ ରଖେ ଲୁଣ ରାଗ ଏବଂ ମସଲାଟି ଠିକ୍ସେ କଷି ହେଉଛି କି ନା ମୁଁ ତେଲ ମସଲା ଅଧିକା ରୋଷେଇରେ ଦେବା କଥା ନୁହଁ କାହିଁକିନା ସେଇଟା ଆଜିକା ଡ଼େଟ୍ରେ ଆମ ଦେହ ପାଇଁ ଖରାପ ଯୋଉ ଗୋଟା ପାାଟିକୁ ଭଲ ଲାଗିବ ସେଟା ଆମ ଦେହ ପାଇଁ ଖରାପ କିନ୍ତୁ ଯଦିଓ ମୁଁ ଖାଉଚେ ଅଳ୍ପ ତେଲ ମସଲାରେ ବି ଭଲ ଖାଦ୍ୟ ହୋଇପାରିବ ସେଟା ଜଗିବା ଦରକାର ଆଉ ସେଟା ବି ମୁଁ ଆଗକୁ ଜଗିବି ଧନ୍ୟବାଦ